ହଁ ଅଛି ହଁ ବହୁତସାରା ଅଛି ଆପଣ କୋଉଠି ଯିବାପାଇଁ ଚାହିଁବେ ଚାନ୍ଦିପୁର ସି ବିଚ୍ ପାର୍କ୍ ଏଁ ପଞ୍ଚୁଲିଙ୍ଗେଶ୍ୱର ଜଗନ୍ନାଥ ମନ୍ଦିର କୋଉଠି ଯିବାପାଇଁ ଚାହିଁବେ ହଁ ଅଛି ହଁ ହେଉଛି ଏ ବାଇକ୍ ର ସୁବିଧା ଅଛି ବସ୍ ର ସୁବିଧା ଅଛି ଟ୍ରେନ୍ ର ସୁବିଧା ଅଛି

ହଁ ପାଞ୍ଚ ଛଅଶହ ଭିତରେ ଖର୍ଚ୍ଚ ହେବ ଆଉ ବସ୍ ରେ ଯିବାପାଇଁ ହଁ ପାଞ୍ଚଶହ ଭିତରେ ଖର୍ଚ୍ଚ ହେବ ହଁ ରାସ୍ତାର ପୂରା ସୁବିଧା ଅଛି ପୂରା ଚକାଚକ୍ ରାସ୍ତା ଆରାମସେ ଯିବେ ଗାଡ଼ିରେ ଯିବେ ବାଇକ୍ ରେ ଯାଇପାରିବେ ବୁଲେରୋରେ ଯାଇପାରିବେ ବସ୍ ରେ ଯାଇପାରିବେ କାର୍ ରେ ବି ଚାହିଁଲେ ଯାଇପାରିବେ ହଁ ଆମର ଏଠି ଶିବ ଆଜ୍ଞା ହଁ ସ ହଁ ସମୁଦ୍ର କୂଳ ଅଛି ହଁ ଚାନ୍ଦିପୁର ହଁ ଅଛି ଚାନ୍ଦିପୁର ଅଛି ସି ବିଚ୍ ଅଛି ହଁ ଅଛି ଶୌଚାଳୟ ଅଛି ହଁ ଖାଇବାପାଇଁ ହୋଟେଲ୍ ଅଛି ରହିବାପାଇଁ ରୁମ୍ ବି ଅଛି ହଁ ଯିଏ ଯା ଭିତରେ ଆଉ